ହ୍ୟାଲୋ ହଁ ହଁ

ମୁଁ ନେଇଥାନ୍ତି ଆଳୁ ବସ୍ତାଏ ଆଉ ବାଇଗଣ ବସ୍ତାଏ ବାହାଘର ଗୋଟେ ଅଛି ତ

ହଁ କି ଆଗ ତ ଅଶୀ ଟଙ୍କା ଥିଲା ଏଇନା କେତେ ଅଛି ଆଳୁ ଗୁଡ଼ା ଶହେ ଟ ହେଲାନ ହଁ ବାହାଘର ସାହାଘର ଆସୁଛି କେମିତି କରୁଛୁ ଯେ ଆମେ ତୁମେ ଏତେ ରେଟ୍ କଲେ ମୁଁ ତ ସବୁଥର ନେଇକି ନା ତୁମଠୁ ଯାହାକିଛି ହେଲେ ନେବି ପଚାଶ କିଲୋ କେତେ ଆଉ କ'ଣ କରିବା ତ ଟିକେ ଅଶୀ ଟଙ୍କା କି ସତୁରୀ ଟଙ୍କା ଦିଅ ଆଉ ଏତେ କ'ଣ ପାଇଁ ଅଶୀ ଟଙ୍କା ହେଲେ କର ଚିହ୍ନା ଲୋକ ବୋଲିକିନା ଆସିଛି ଆଉ ବାଇଗଣ ଗୁଡ଼ା କେତେ ଅଛି ପଚାଶ ଟଙ୍କା ଦେବ ଆଉ ପଚାଶ ଟଙ୍କା ପାଞ୍ଚ ଟଙ୍କା ବୋଲିି କେଁ କମେଇବ ଦଶ ଟଙ୍କା ତ କମେଇବ ଏକାବେଳେ ନା ପାଞ୍ଚ ଟଙ୍କା କମେଇବ ଆମର କିଛି ଲାଭ ନହିଁ ହୁଏ ଏତେ ନେବୁ ଆଉ ଟିକେ କାଟିବ ନହେଲେ ହଁ ଯେ କିଣା ରେଟରୁ ଦିଅ ଆମକୁ ଆମେ ଚିହ୍ନା ବୋଲିକିନା କିଣା ରେଟରେ ଦେବନି ସେ ପାଞ୍ଚ ଟଙ୍କା ଲେଖା କମେଇଲେ ହବ କି ଦଶ ଟଙ୍କା ଲେଖା କମେଇବ ନା ପାଞ୍ଚ ଟଙ୍କାରେ ଆଜିକାଲି କିରା ଅଛି ଟମାଟୋ ଅଛି କି ନାହିଁ ତୁମର ଟମାଟୋ ଅଛି କି ନାଇଁ ସେଟାବି ନେବି ଆଉ ହଉ ମୁଁ କାଲି ଯିବି ତୁମ ଦୋକାନ ଆଡ଼େ ଆଉ